ମାଲକାନଗିରି ଜିଲ୍ଲାର ମୁଖ୍ୟ ସାଂସ୍କୃତିକ ପର୍ବ ହେଉଛି ରଥଯାତ୍ରା ପରଯାତ୍ରା ଓ ମାଲବନ୍ତ ରଥଯାତ୍ରାର ଲୋକମାନେ ଆଷାଢ଼ ମାସରେ ରଥଯାତ୍ରା ହେଉଛି ଲୋକମାନେ ଖୁସିରେ ରଥଯାତ୍ରାରେ ପୂଜା କରିବା ପାଇଁ ଯାଉଛନ୍ତି ସମସ୍ତେ ଭୋଗ ଭୋଗ ଧରି ଓ ଆମର ବାଲିମେଳା ମାଲକାନଗିରି ଜିଲ୍ଲା ସବୁ ରାଜ୍ୟରେ ଏହି ରଥଯାତ୍ରା ହେଉଛି ଓ ବରଯାତ୍ରା ଦୁଇ ବର୍ଷ ପରେ ଗୋଟେ ଥର ହେଉଛି ବରଯାତ୍ରାର ଠାକୁର ହେଉଛି ପାରା ଲୋକର ଗାଁର ଲୋକମାନେ ଏ ଯାତ୍ରାରେ ବୁଲିବାକୁ ଆସୁଛି ଓ ଅନ୍ୟ ରାଜ୍ୟର ଲୋକମାନେ ବଡ଼ ଯାତ୍ରାରେ ସବୁ ଜିନିଷପତ୍ର ଧରିକି ବିକିବା ଆସୁଛି ବରଯାତ୍ରାରେ ଅନେକ ଲୋକ ହେଉଛି ବରଯାତ୍ରା ଆମ ପାଇଁ ବହୁତ ଆ ବରଯାତ୍ରା ଆମ ପାଇଁ ବହୁତ ଖୁସି ଦିନ ବରଯାତ୍ରାରେ ଲୋକ ଖୁସିରେ ବରଯାତ୍ରା ପାଳିବା ପାଇଁ ଯାଉଛି ଓ ମାଲବନ୍ତ ଉତ୍ସବ ସବୁ ବର୍ଷ ହେଉଛି ମାଲବନ୍ତରରେ ଅନେକ ରାଜ୍ୟର ଲୋକମାନେ ନୃତ୍ୟ କରିବା ଆସୁଛି ଓ ଅନେକ ଜିନିଷ ଲୋକେ ଗୋଟେ ଗୋଟେ ଜିନିଷ ନେଇ ଆସିଛି ସେଇଟା ସମସ୍ତେ ଦେଖିକି ଖୁସି ହେଉଛି ଓ ଅନ୍ୟ ରାଜ୍ୟର ଲୋକମାନେ ନୂଆ ନୂଆ ଜିନିଷ ବିକିବା ପାଇଁ ଆସିଛି ଆମେ ସମସ୍ତେ ମିଶିକି କିଣୁଛିି ଆଉ ଆମ ମାଲକାନଗିରି ସଂସ୍କୃତି ଭଲ ହେଉଛି ତେଣୁ ଆମେ ମାନେ ବହୁତ ଖୁସି ସବୁ ବର୍ଷ ଗୋଟେ ଗୋଟେ ସାଂସ୍କୃତିକ ପର୍ବ ହେଉଛି ସାଂସ୍କୃତିକ ପର୍ବ ଯୋଗୁ ଲୋକମାନେ ଖୁସିରେ ପର୍ବପର୍ବାଣି ପାଳନ କରୁଛି ତେଣୁ ଆମେମାନେ ବହୁତ ଖୁସି ଏହି ପର୍ବ ଯୋଗୁଁ ରଥଯାତ୍ରା ବରଯାତ୍ରା ମାଲବନ୍ତ ଉତ୍ସବ ଯୋଗୁ ଆମେ ବହୁତ ଖୁସି